ଭାରତରେ ଫ୍ୟାସନ କହିଲେ ମୁଁ ଏହା ଜାଣେ କି ଯେ ଭାରତ ପୋଷାକ ପରିଚ୍ଛେଦ ସବୁ ରାଜ୍ୟରେ ଯେମିତି ପୋଷାକ ପତ୍ର ପିନ୍ଧନ୍ତି ଭାରତରେ ବି ସମସ୍ତେ ସେହିପରି ପିନ୍ଧନ୍ତି କିନ୍ତୁ ପୁରାତନ ପୂର୍ବରୁ ସମସ୍ତେ ଶାଢ଼ୀ ଚୁଡ଼ିଦାର କୁର୍ତ୍ତୀ ଏହିପରି ପିନ୍ଧୁଥିଲେ ବାପା ଭାଈଙ୍କ ପାଖରେ ବସିବାକୁ ଠିକ୍ ଲାଗୁଥିଲା ଏବେକାର ଜେନେରେସନ୍ ପିଲା ହଟ୍ ପ୍ୟାଣ୍ଟ ଟପ୍ସ ଜିନ୍ସ ଏହିପରି ପିନ୍ଧୁଛନ୍ତି ଯାହାକି ଏଇଟା ପିନ୍ଧି ବାପା ମାଁ ବାପା ଭାଇଙ୍କ ସାମ୍ନାରେ ବସିବାକୁ ଖରାପ ଲାଗୁଛି ମୋତେ ଶାଢ଼ୀ ଚୁଡ଼ିଦାର କୁର୍ତ୍ତୀ ଏଗୁଡ଼ିକ ପିନ୍ଧିବାକୁ ଭଲ ଲାଗେ ଆଉ ମୁଁ ଏହି ସବୁ ଜିନିଷ ଅନଲାଇନ୍ କିମ୍ବା ଦୋକାନ ରୁ ଅର୍ଡ଼ର କରେ ତ ଭାରତରେ ସମସ୍ତେ ଜିନ୍ସ ଚୁଡ଼ିଦାର ପିନ୍ଧିବା ଅପେକ୍ଷା ଜିନ୍ସ ଆଉ ହଟ୍ ପ୍ୟାଣ୍ଟ ଟପ୍ସ ଏଗୁଡ଼ିକ ପିନ୍ଧିବା ଅପେକ୍ଷା କୁର୍ତ୍ତୀ ଚୁଡ଼ିଦାର ଶାଢ଼ୀ ଏହି ସବୁ ପିନ୍ଧିଲେ ଆମ ସଂସ୍କୃତିକୁ ବଜାଇ ରଖିବ